ଆମ ଗାଁରେ ଅଧିକାଂଶ ଲୋକ ବ୍ୟବସାୟ କରନ୍ତି ଧାନ ଚା ଧାନ ବିକାକିଣା ବା ଚାଉଳ ବିକାକିଣା ଯେକୌଣସି ଜିନିଷ କିଣାବିକା କରନ୍ତି ଆମ ଗାଁରେ କାଠରେ ପଲଙ୍କ ବି ବନାନ୍ତି

ମା' ମାନେ ଆମ ଏସ୍ ଏଚ୍ ଜି ମା' ମାନେ ଆମ ଗାଁରେ ଖଲି ମେସିନ୍ ଖଲି ମେସିନ୍ ଆଣିକି ଖଲି ବି ପ୍ରେସ୍ କରନ୍ତି ବା ହଳଦୀ ଗୁଣ୍ଡ ବି ବନାନ୍ତି ଧୂପକାଠି ବି ଆମ ଗାଁରେ ବନାନ୍ତି ବହୁତ ବ୍ୟବସାୟ ବି କରନ୍ତି ଶିଳ୍ପ ମାନେ ଛୋଟ ଛୋଟ ବ୍ୟବସାୟ ବି କରନ୍ତି ବହୁତ ପଇସା ଉନ୍ନତି କରନ୍ତି